ଆମର ହେଲା ବଡ଼ ପରିବାର ଆମର ବହୁତ ବଡ଼ ବାରି ଅଛି ଆମେ ଆମର ବାଡ଼ି ଥାଉଥାଉଁ ଆମେ ଛାତ ଉପରେ କ'ଣ ପାଇଁ ଗଛ ଫଛ ଲାଗିବ ଛାତକୁ କ'ଣ ପାଇଁ ମାଟି ଆଣିକିରି ଇଏ କରିବୁ ତଳେ ମାଟି ତଳ ପରିବା ବାଡ଼ି ଥାଉ ଆଉ ଆମ ବାଡ଼ିରେ ସବୁ କଖାରୁ ଜହ୍ନି ଭେଣ୍ଡି କଲରା ସବୁ ଲଗେଇଛୁ ଶାଗ ଉପରେ ଖଡ଼ା କୋଶଳା ଧନିଆ ପାଳଙ୍ଗ ଲେଉଟିଆ ସବୁ ଶାଗ କରିଛୁ ଯେଉଁମାନେ ସହରାଞ୍ଚଳରେ ରହୁଛନ୍ତି ସେମାନଙ୍କର ବାଡ଼ି ବଗିଚା ନଥିବାରୁ ସେ ଛାତ ଉପରେ କୁଣ୍ଡରେ ମାଟି ଲଗେଇକି ଯାହା ଫୁଲ ଗଛ କି କିଛିଟା ବାଇଗଣ ଗଛ ଭେଣ୍ଡି ଗଛ ଏମିତି କିଛି ଲଗଉଛନ୍ତି ଯେହେତୁ ଆମେ ଗ୍ରାମାଞ୍ଚଳର ଗାଁରେ ଲୋକମାନେ ଆମର ବାଡ଼ି ବଗିଚା ବହୁତ ଅଛି ଆମେ ବାଡ଼ି ବଗିଚାରେ ବହୁତ ଫସଲ କରୁଛୁ ଏମିତିକି ନଡ଼ିଆ ଗଛ ଗୁଆ ଗଛ ଅମୃତଭଣ୍ଡା ଗଛ ସଜନା ଗଛ ତାକୁ ବି ସବୁ ଲଗେଇଛୁ ବାଡ଼ି ବଗିଚାରେ ଫୁଲ ଗଛ କେତେ ସୁନ୍ଦର ସୁନ୍ଦର ଫୁଲ ଗଛ ରଖି ଲଗେଇଛୁ ଯେହେତୁ ତଳେ ମାଟି ଥାଉଥାଉ ମାଟିରେ ଫୁଲ ଫଳ ବହୁତ ଉପର ହେଇଥାଏ ବହୁତ ସୁନ୍ଦର ଦିଶିଥାଏ ଆ ଛାତ ଉପରେ ଆମେ ଯେତିକି ଲଗେଇବୁ ଯେତିକି ପାଣି ଦେବୁ ସେତିକି ହବ ବାଡ଼ି ବଗିଚାର ଜିନିଷ ସବୁଠାରୁ ସୁନ୍ଦର ଥିବ ଆଉ ସବୁଠାରୁ ଭଲ ଆଉ ବାଡ଼ିରେ କଦଳୀ ଗଛ ସଜନା ଗଛ ଆମ୍ବ ଗଛ ସବୁଠି ଲଗେଇଛୁ ସବୁଥିରେ ଫଳ ଫୁଲରେ ଭରିକିରି ଅଛି